ଆମର୍ ଓଡ଼ିଶାରେ ଯେନ୍ଟା କି ସଂସ୍କୃତି କହିବାରେ ଗଲେ ଆମର୍ ତ ପହେଲା ମେନ୍ ପରବ ହେଉଛି ନୂଆଁଖାଇ ଯେନ୍ତା କି ନୂଆଁଖାଇ ମାନେ ମାନ୍ସୁଁ ନୂଆଁ ଧାନ୍ରୁ ନେଇକିନା ସବୁ ଆମର୍ ମାଘ ମାସର ପଞ୍ଚମୀ ଗୁର୍ରେ ଆମେ ନୂଆଁଖାଇ ତିହାର୍ଟା ପାଲନ୍ କରସୁଁ ସବୁ ଆମର୍ ସମ୍ବଲପୁରୀ ଲୋକ୍ମାନେ ଆମର୍ ସମ୍ବଲପୁରୀ ଆମର୍ ପଶ୍ଚିମ ଓଡ଼ିଶାରେ ଏଇଟା ପ୍ରସିଦ୍ଧ ଆମର୍ ସାସ୍କୃତି ଆମର୍ ଆମର୍ ତେହାର୍ ଏଇଟା ଆରୁ ଯେନ୍ତା କହିବାର୍ କେ ଗଲେ କି ଆମର୍ ଯେତେବେଲେ ବି ଧାନ୍ ଆମେ ଚାଷ୍ କରୁଛୁଁ ଧାନ୍ ଚାଷ୍ କଲା ପରେ ବି ପେନ୍ ବର୍ଷୁଛି ପାନି ବର୍ଷିଲା ପରେ ବି ଖରାପ୍ ହେଇଯାଉଛି ତ ଏଇଟା ଆମର୍ ଶକ୍ତି ଅଛି ଯେତେବେଲେ ବି ଧାନ୍ ହେଉଛି ଭଲ୍ସେ ଧାନ୍ କଟିକିନା ଯେନ୍ ଆମେ ସେ ଧାନ୍କେ ପହେଲା ଅର୍ପଣ କରୁଛୁଁ ଗୋଟେ ଶକ୍ତି ଅଛନ୍ ସେତାର୍ ସେ ଶକ୍ତି କେ ଅର୍ପଣ କଲା ପରେ ଆମେ ସେ ଧାନ୍ କେ ଖାଉଚୁ ଆମର୍ ନୂଆ ଧାନ୍ ଯେଟା କି ଚୁରାକୁଡ଼ା କହେସନ୍ ସେଟା ପରେ ଆମେ ନୂଆଁଖାଇ ତିହାର୍ଟା ପାଲନ୍ କରୁଛୁଁ ଆଉ ନୂଆଁଖାଇ ଟା ଆମର୍ ପଶ୍ଚିମ ଓଡ଼ିଶାର ଆମର୍ ତିହାର୍ ଏ ଆମର୍ ମେନ୍ ତିହାର୍ ଘରେ ସଭି ଆମର୍ ପରିବାର୍ ଯେତେ ସଭି ସବୁ ଯେନ୍ ଜେନ୍ ଜାଗାରେ ଯେନ୍ ଦେଶ୍ ବାହାର୍ ଦେଶ୍ ଥାଇ ଯେନ୍ ଭି ସଭି ଆସିକିନା ଗୁଟେ ଠାନେ ଖାଉଛନ୍ ବହୁତ୍ ଖୁସି ତେହାର୍ ବହୁତ୍ ଖୁସିର୍ ଆମର୍ ପରବ୍ ସବୁ ପାଲନ୍ କରସୁଁ ଯେତେବି ଘର୍ ଦ୍ଵାର୍ ସବ୍ ଘର ଦ୍ଵାର୍ ଯେତେବି ବାହାରେ ରୋହୁଚନ୍ତି ସବୁ ଆସିକିନା ଗୁଟେ ଜାଗାରେ ଖାଉଛନ୍ ଆମର୍ ପରିବାରର ସବ୍ କର ଖୁସି ତିହାର୍ ସବୁବେଲେ ଏନ୍ତା ଆଗ୍କେ ବି ଚାଲୁଥାଉ ଆରୁ ସବୁବେଲେ ବି ଏନ୍ତା ସମସ୍ତେ ଥାଉଁ